ଅର୍ଥନୈତିକ ଖବର ଆମେ ସି ଏନ୍ ବି ସି ଗୋଟେ ଅଛି ଚ୍ୟାନେଲ୍ ଆଉ ଇକୋନୋମିକ୍ସ ଟାଇମ୍ ଗୋଟେ ଅଛି ନ୍ୟୁଜ୍ ପେପର୍ ଇକୋନୋମିକ୍ସ ଟାଇମ୍ରେ ବି ନ୍ୟୁଜ୍ ଚ୍ୟାନେଲ୍ ଅଛି ସେ ମାଧ୍ୟମରେ ଆମେ ଜାଣୁ ଏମିତି ସୋସିଆଲ୍ ମିଡ଼ିଆରେ ଟିଭିରେ ମୋବାଇଲ୍ରେ ଛୋଟ ଛୋଟ ଆଡ଼୍ ମାଧ୍ୟମରେ ଆସେ ବା ଛୋଟ ଛୋଟ ନ୍ୟୁଜ୍ରେ ଆସେ ଯେ ଦେଶର ଅର୍ଥନୀତି କେମିତି ଅଛି ଆମର ସ୍ଟକ୍ ବଜାର କେମିତି ଅଛି ଚାଷବାଷ ବଜାର ସାମଗ୍ରୀ ଏସବୁ ଆସେ ନ୍ୟୁଜ୍ ସେଥିରୁ ଦେଖିକି ଆମେ ଜାଣୁ ଆଉ